ମୋ ଜୀବନର ସବୁଠୁ ବଡ଼ ସଫଳତା ହେଉଛି ମୋର ଖେଳକୁଦ ଜୀବନ ଯେତେବେଳେ ମୁଁ ମୋର ସ୍କୁଲ୍ ରେ ପାଠ ପଢ଼ୁଥିଲି ସେତେବେଳେ ମୁଁ ଅନେକ ଖେଳ କୁଦରେ ଭାଗ ନେଉଥିଲି ସେଥିରୁ ମୁଁ ଅନେକ ଗେମ୍ ରେ ଅନେକ ଟ୍ରଫି ବା ଅନେକ ପ୍ରାଇଜ୍ ଜିତିଥିଲି ଓ ଯେତେବେଳେ ମୁଁ ପଞ୍ଚମ ଶ୍ରେଣୀରେ ଥିଲି ସେତେବେଳେ ମୋର ଗୋଡ଼ରେ ଅଳ୍ପ କିଛି ସିରିଏସ୍ ଇଞ୍ଜୁରୀ ହୋଇଥିଲା

ତାହା ଦୁଇ ଦିନ ପରେ ଆମ ସ୍କୁଲ୍ ରେ ଆମର ଖେଳ ଦିବସ ଆୟୋଜିତ କରାଯାଇଥିଲା ମୋର ଗୋଡ଼ରେ ମାଡ଼ ବାଜିଥିବାରୁ ମୋର ପରିବାର ଓ ମୋର ଟିଚର୍ ମାନେ ମୋତେ ଭାଗ ନେବାରୁ ମନା କଲେ ମାତ୍ର ମୋର ସ୍ପୋର୍ଟସ୍ ମ୍ୟାନ୍ ସ୍ପିରିଟ୍ ଥିବାରୁ ମୁଁ ଭାଗ ନେଲି ଓ ସେହି ଭାଗରେ ମୁଁ ରନିଂ ରେସ୍ ହାଇ ଜମ୍ପ ଲଙ୍ଗ ଜମ୍ପ ଜାଭଲିନ୍ ଥ୍ରୋ ଓ ସର୍ଟ ପୁଟ୍ ରେ ଭାଗ ନେଇଥିଲି ଓ ଅନେକ ଜାଗାରେ ଅନେକ ପ୍ରାଇଜ୍ ମଧ୍ୟ ହାସିଲ୍ କରିପାରିଥିଲି ଏହା ମୋର ଜୀବନର ବଡ଼ ସଫଳତା ଅଟେ